ମୋର ପରିବାର ବହୁତ ବଡ଼ ଆମର ଛଅ ବାପା ସେମାନେ ଏପର୍ଯ୍ୟନ୍ତ ତାଙ୍କର ଜମିବାଡ଼ି ଭାଗ କରିନାହାନ୍ତି ସେଥିପାଇଁ ବହୁତ ଅସୁବିଧା ହେଉଛି ଜମିବାଡ଼ି ଭାଗ ନକରିବାରୁ ଆମର ଚାଷ କରିବାରେ ବହୁତ ଅସୁବିଧା ଦେଖାଯାଉଛି ଆଉ ଘର ବି ନିଜ ନିଜର ଘର ବି କରିପାରୁନାହାନ୍ତି ଘର ନହେଲାବେଳୁ ଏତେ ଲୋକଙ୍କୁ ଜାଗା ବି ହେଉନାହିଁ ତ ସେଥିପାଇଁ ଭାଗ କରିବା ନିହାତି ଦରକାର ପଡ଼ିଲା ଆଉ ଜମିବାଡ଼ି ଭାଗ କରିବା ପାଇଁ ହିଁ ଆମେ ଏବେ ଆମେ ମାସେ ହେଲା ଟ୍ରାଏ କରୁଛୁ ତା' ପରେ ଆମେ ତହସିଲଦାର ଅଫିସ୍ ଯାଇକି ଆମ ନିଜର କ'ଣ ସବୁ ଅସୁବିଧା ହେଉଛି ଜଣାଇଲୁ ଆଉ ଜମିବାଡ଼ି ଭାଗ କରିବା ପାଇଁ କହିଲୁ ସେ ତାଙ୍କର ପରାମର୍ଶ ଯାହା ଡ଼େବା କଥା ଦେଲେ ଏବେ ଜମିବାଡ଼ି ଭାଗ କରିବା ପାଇଁ ପ୍ରାୟତଃ ଆମେ ପନ୍ଦରଥର ଦୌଡ଼ିଲୁଣି ସେଥିପାଇଁ ସମସ୍ତଙ୍କର ଦସ୍ତଖତ ବି ଦରକାର ଆଉ ସମସ୍ତଙ୍କର ଇଚ୍ଛା ବି ଦରକାର ଏହିସବୁ ପାଇଁ ସେଥିପାଇଁ ଆମର କାଗଜପତ୍ର ପାଇବା ପାଇଁ ଆର୍ଆଇ ଅଫିସ୍ କିମ୍ବା ତହସିଲଦାର ଅଫିସ୍ ଯିବାକୁ ପଡ଼େ ଆଉ ଜମିବାଡ଼ି ଭାଗ କରିବା ପାଇଁ ଯେଉଁ ସବୁ କାଗଜପତ୍ର ଦରକାର ସେସବୁ ବି ଦରକାର ଯେଉଁ ଆମେ ପହଞ୍ଚାଇଲୁ ଆଉ ତାହାର ଦସ୍ତାବିଜ କରିବା ପାଇଁ ହିଁ କଷ୍ଟକର